ଦିନ ଥିଲା ମୋବାଇଲ୍ କ'ଣ ଜିନିଷ ନଥିଲା ଉଁ ପ୍ରଥମେ ଟେଲିଗ୍ରାମ୍ ଚିଠି ଏହି ମାଧ୍ୟମରେ ଲୋକର ଭାବର ଆଦାନ ପ୍ରଦାନକୁ ଏହା ଏକ ମାଧ୍ୟମଥିଲା ଲୋକର କଥାକୁ ନେଇକି ଅନ୍ୟପାଖରେ ପହଞ୍ଚେଇବା ତାହା ସହିତ ତା'ପରେ ମଝିରେ ଆସିଲା ଲେଣ୍ଡ୍ ଲାଇନ୍ ଲେଣ୍ଡ୍ ଲାଇନ୍ ମାଧ୍ୟମରେ ଲୋକ କଲ୍ କରିକି ଅନ୍ୟମାନଙ୍କ ସହିତ କଥା ହେଉଥିଲେ ସେଥିପାଇଁ ସମୟ ଟିକେ ଦରକାର ହେଉଥିଲା ଆଉ ଜଣକୁ କ ମାନେ ଜଣକ ସହିତ କ କଥାହେବାକୁ ହେଲେ ତାକୁ ବହୁ ଦୁରକୁ ବି ଯିବାକୁ ପଡ଼ୁଥିଲା ଏଁ ତା'ର ବି ସମୟ ନଷ୍ଟ ହେଉଥିଲା ପଇସା ବି ଖର୍ଚ୍ଚ ହେଉଥିଲା ଏମିତି ହେଉଥିଲା ତାହାପରେ ପୁଣି ସମୟକ୍ରମେ ଟୁ ଜି ମୋବାଇଲ୍ ବାହାରିଲା ସେଥିରେ କେବଳ ସିମ୍ଟେ ପଡ଼ିବ ସିମ୍ଟେ ପଡ଼ିକି ଆମେ ସେ କେବଳ ଫୋନ୍ ରେ ଯାହା କଥା ଆସିବ ଯିବ ଏହା ମାଧ୍ୟମରେ ଆମେ କଥାବାର୍ତ୍ତା ବି ଷ୍ଟାର୍ଟ ହେଲା ଆମେ ସମ୍ପର୍କ ରଖିପାରିଲେ ପରବର୍ତ୍ତୀ କ୍ରମେ ପୁଣି ଥ୍ରୀ ଜି ଜମାନା ଆସିଲା ବଡ଼ ମୋବାଇଲ୍ ଆସିଲା ସେଥିରେ ଯେମିତିକି ଭିଡ଼ିଓ କଲ୍ ଭଏସ୍ କଲ୍ ପୁରା କ୍ଲିୟର୍ କ୍ଲାରିଟି କଥାବାର୍ତ୍ତା କଥାରେ ଯେମିତି ସ୍ପଷ୍ଟ ହେଇପାରିଲା ଆଉ ଏମିତି ଜିନିଷ ଦୂର ଜାଗାରେ ଥିବା ଲୋକଙ୍କୁ ମଧ୍ୟ ଆମେ ସମୟେ ସମୟେ ତାଙ୍କୁ ଉଁ ମୋବାଇଲ୍ ମାଧ୍ୟମରେ ମଧ୍ୟ ଆମେ ତାଙ୍କୁ ଦେଖିପାରିଲେ କିନ୍ତୁ ଏହା ବି ଆଉ ଟିକେ କଷ୍ଟ ଥିଲା କାହିଁକିନା ଠିକ୍ସେ ଆମେ ଜଣକୁ ଦେଖି ପାରୁନଥିଲେ ତା ପରିବର୍ତ୍ତେ ପୁଣି ଆସିଲା ଫୋର୍ ଜି ଫୋର୍ ଜି ଆସିଲା ଯେତେବେଳେ ଭଲ ମୋବାଇଲ୍ ଆସିଲା ଏଣ୍ଡ୍ରୋଏଡ଼୍ ଯୁଗ ଆସିଗଲା ମାଈକ୍ରୋସଫ୍ଟ୍ ଯୁଗ ଆସିଗଲା ଏହିସବୁ ଆସିଲାପରେ ଲୋକଙ୍କର ଉଁ ସବୁ ଉଁ ସିଷ୍ଟମ୍ ସବୁ ଚେଞ୍ଜ୍ ହେଇଗଲା ଚେଞ୍ଜ୍ ହେଇଗଲା କଣ ଯୋଉ କୌଣସି ଜିନିଷଟା ଯେତେବେଳର ବର୍ତ୍ତିଲା ସମସ୍ତେ ଏଁ ମାନେ ଅପେକ୍ଷା ଉଁ ଆଉ କରିବାକୁ ପଡ଼ିଲାନି ନେଟ୍ ନେଟ୍ ବାଲାନ୍ସ୍ ଚାଲିଲା ନେଟ୍ ରେ କଲିଙ୍ଗ୍ ନେଟ୍ ରେ ଭିଡ଼ିଓ କଲ୍ ଏସବୁ ଜିନିଷ ବି ଆରାମସେ ହେଇଗଲା ସମୟ ପରିବର୍ତ୍ତେ ପୁଣି ଆଗରୁ ଯେମିତି ଅଧିକା ପଇସା ଖର୍ଚ୍ଚ ହେଉଥିଲା ସେ ଜିନିଷଟା ଆଉ ଏବେ ହେଉନାହିଁ କେବଳ ନେଟ୍ ପ୍ୟାକ୍ ପକେଇଦେଲେ କଲ୍ ମେସେଜ୍ ଚାଲିଲା ସେଥିରେ ଏ କଲ୍ ଲୋକଙ୍କୁ କରିପାଇଲେ ସବୁ ଜିନିଷ ଇଏ ବି ହେଇପାରିଲା ତା'ପରେ ପୁଣି ପରବର୍ତ୍ତୀକ୍ରମେ ଫାଇଭ୍ ଜି ବି ଆସିଗଲା ଫାଇଭ୍ ଜି ଆସିଗଲାପରେ ନେଟ୍ ପୁରା ବହୁତ ଫାର୍ଷ୍ଟ ହେଇଗଲା ଆଉ ବିଭିନ୍ନ ପ୍ରକାର ଭିଡ଼ିଓ କଲ୍ ଆପ୍ସ୍ ଅଛି ଯୋଉଥିରେ କି ଆମେ ଜଣକ ସହିତ ଆମେ ଆରାମସେ କଥାବାର୍ତ୍ତା ହେଇପାରିବା ଯଦିଓ ଆମ ପାଖରେ ବାଲାନ୍ସ୍ ନାହିଁ ଜଣକ କତିରୁ ଆମେ ହଟସ୍ପଟ୍ ୱାଇଫାଇ ମାଧ୍ୟମରେ ଆମେ କଲ୍ କରି ତାଙ୍କ କତିରୁ ନେଇକି ଆମେ ବି କଲ୍ କରିକି କଥାବାର୍ତ୍ତା ହୋଇପାରୁଛେ